ମ୍ୟାମ୍ ନମସ୍କାର ଲିଚୁଲତା ସାହୁ କହୁଥିଲେ ତ ଆପଣଙ୍କ କ୍ଲିନିକ୍ କେମିତି ଯୋଉ ଗୋଟେ ଅପରେସନ୍ ହେବାରଥିଲା କିଛି ଅସୁବିଧା ହେବନି ତ ପ୍ରଭାତି ସାହୁ କହୁଥିଲି ଏ ଗୋଟେ ରାମଚନ୍ଦପୁର ମୁଁ କହିଲି ଆମର ଜଣଙ୍କର ଅପରେସନ୍ ହେବାର ଅଛି ଷ୍ଟୋନ୍ ଅପରେସନ୍ ଆପଣଙ୍କ ଯୋଉ ମେଡ଼ିକାଲ୍ରେ ହେଉଛି ନା ମୁଁ କହିଲି ସବୁ ସୁବିଧା ଅଛି ନା ଯେମିତି କି ନର୍ସ ମାନଙ୍କର କିଛି ଅସୁବିଧା ନଥିବେ ଯେମିତି ଆମ ପ୍ୟାସେଣ୍ଟ ଅସୁବିଧା ନହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ରେ ଏତେ ସୁବିଧା ପାଇପାରିବୁ ତ

ଆଉ ଯୋଉ କିଛି ଯୋଉ ସବୁ ପରୀକ୍ଷା ହେବ ସେଟା ଆପଣଙ୍କ କ୍ଲିନିକ୍ରେ ହେବକି ନା ପଦାରୁ କୁଆଡ଼ୁ ହେବ କିଛି ମେଡ଼ିସିନ୍ ତ ଠିକ୍ ମିଳିବ ତ ଏଠୁୁ ଆଜ୍ଞା ଆଉ ତାହେଲେ ସୁବିଧା ଯଦି ଥିବ ଆମେ ଆପଣଙ୍କ କ୍ଲିନିକ୍ରେ ହିଁ ଅପରେସନ୍ କରେଇବୁ ହଉ ତାହେଲେ ରଖୁଛୁ ଯାଇକି ଦେଖା କରିବୁ ଆଉ